ଆମର୍ ରାଜ୍ୟ ରେ ଆମର୍ ରାଜ୍ୟ କା'ଣା ସବୁ ଆମର୍ ପୃଥିବୀ ରେ ଟେକ୍ନୋଲୋଜି ବହୁତ୍ ଆଗ୍କେ ଗଲାନ ଶିକ୍ଷା ସାମାଜିକ ସଂସ୍କୃତି ସବୁ ଜିନିଷ୍ ବହୁତ୍ ତା'ର୍ ଉନ୍ନତ୍ତି ହେଲାନ ତା'ର୍ ଆଗ୍କେ ଯାଉଛେ ଆମର୍ କମ୍ପ୍ୟୁଟର୍ ଟେକ୍ନୋଲୋଜି ଅନୁସାର୍ ଟିକେଟ୍ ବୁକିଙ୍ଗ୍ ହୋଟେଲ୍ ବୁକିଙ୍ଗ୍ ଆଉ ଷ୍ଟେଟ୍ ଯାତ୍ରା ସମୟ ପ୍ଲାଟ୍ଫର୍ମ ନମ୍ବର୍ ଷ୍ଟେସନ୍ କିମ୍ବା ବସ୍ ରିପୋର୍ଟ ଲୋକେସନ୍ ଏ ସବୁ କ୍ଷେତ୍ର ଥି ଟେକ୍ନୋଲୋଜି ଆମର୍ କମ୍ପ୍ୟୁଟର୍ ସାହାଯ୍ୟ ରେ ସବୁ ହେଣ୍ଡେଲ୍ ହେଉଛେ ଆଉ କମ୍ପ୍ୟୁଟର୍ ରେ ଆମର୍ ଗୁଟେ ସାଥି ଠିକ୍ ସାଥିଆ ଆଇଛନ୍ ବର୍ତ୍ତମାନ୍ ସମୟରେ ଆମର୍ କମ୍ପ୍ୟୁଟର୍ ବିନା କିଛି କାମ୍ ନାଇଁ କରି ନାଇ ପାରୁଁ